ହ୍ୟାଲୋ ଆଜ୍ଞା ନମସ୍କାର ଏଟା ଗୁରୁକିଳା ଆଜ୍ଞା ମୁଁ ସୋନପୁରରୁ କହୁଥିଲି ଏଟା ଏଟା ଗୁଜୁରାଟ ଲାଗିଲା ବଲେ ଆଜ୍ଞା ମୁଁ ଶୁଣିଛେ କି ଆପଣଙ୍କର ଗୋଟେ ଷ୍ଟଲ୍ଟେ ଖାଲି ଅଛେ ବୋଇଲେ ଆଜ୍ଞା ବୋଇଲେ ହେଟାର ବୁଝୁଥିଲି କେତେ କାଁ ପଇସା ପତର ଭଡ଼ା ନେଉଛନ୍ ଏଟା ହେନ୍ତି ଆଜ୍ଞା ବୁଲେ ଆମେ ଆଜ୍ଞା ମୁଁ କାଁ କହୁଥିଲି ମୁଇଁ ଦୁକାନଟେ ଦେଇଥିଲି ଆମ ସୋନପୁରରେ କି ନାଇଁ ହେନ୍ତି ଷ୍ଟଲ୍ଟେ ଦେଇଥିଲି କି ନାଇଁ ବିଜନେସ୍ ହେନ୍ତି ଭଲ ନାଇଁ ଚାଲିଲା ବୁଲେ ହେଟା ମୁଇଁ ମୋର ବିଜନେସ୍କେ ଟ୍ରାନ୍ସଫର୍ କରବା

କି ଆମର ବିଜନେସ୍ ସୋନପୁରରେ ନାଇଁ ଚାଲିଲା ଭଲ କି ନାଇଁ ଲୁକମାନେ ଏନ କମ ଅଛନ୍ କି ନାଇଁ ଫ୍ୟାନ୍ସି ଷ୍ଟୋର୍ଟେ ଦେବା ଲାଗି ଚାହୁଁଥିଲି ଆଜ୍ଞା ଏଥିଲାଗି ପଚାରୁଥିଲି ଷ୍ଟଲ୍ ବୋଲେ ସାଇଜ୍ରେ କେତେ ହେବା କେତେ ସ୍କୋୟାର୍ ଫୁଟ କେତେ କାଣା ହେବା ଆଜ୍ଞା ବେଲେ ସବୁ ଇଲେକ୍ଟ୍ରି ସୁବିଧା ପାନି ଫାନି ସବୁ ସୁବିଧା ଠିକ୍ ଅଛେ ନାଇଁ ମୁଁ ଆଜ୍ଞା ଆମେ ଗୋଟେ ହେମିତି ଷ୍ଟଲ୍ ଗୋଟେ ଷ୍ଟଲ୍ ହେତିରୁ ଦେଇ ଦେଉନ୍ ଆଁ କାଁ ବଲେ ଏନେ ବିଜନେସ୍ ତ ଭଲ ନାଇଁ ଚାଲିବାର ବୁଇଲେ ଆପଣଙ୍କର ଗୁଜରାଟ ଆଡ଼େ ଟ୍ରାନ୍ସଫର୍ କରିବି ବଲୁଛେ ହେଲେ ଆଜ୍ଞା ତିନି ହଜାର ବୁଇଲେ ତିନି ହଜାର ନେବେ କାଏନ୍ କମ ଟିକେ ନାଇଁ କରନ୍ ଆଜ୍ଞା ଏତେ ଆପଣ ବି ତ ଭାବିପାରୁଥିବେ ସୋନପୁର ଗୁଜୁରାଟ କେତେ ଦୁରିଆ ବଲେ ଏତିକି ଦୂର ଯିବା ଆସିବା ଭିତରେ ବିଜନେସ୍ ଷ୍ଟାର୍ଟ କରିବୁ ଶୁଣ ଆଜ୍ଞା ଶୁନୁ ଦେଖୁନ୍ ଆଜ୍ଞା ଆପଣ ଆପଣ ଆପଣଙ୍କର ଏତେ ଆଜ୍ଞା ଆଜ୍ଞା ମୁଁ ବୁଝିଲି ଶୁଣନ୍ତୁ ଆଜ୍ଞା ଶୁଣନ୍ତୁ ଭଲ କଥା ବୁଲେ ଦେଖୁନ ଆମେ ଗୁଜରାଟକେ ଟ୍ରାନ୍ସଫର୍ କରିବି ମୋର ବିଜନେସ୍ ହେନୁ ଷ୍ଟାର୍ଟିଙ୍ଗ ଷ୍ଟାର୍ଟିଙ୍ଗ ଭଲ ଚାଲବା ନାଇଁ ଚାଲବା ବୁଲେ ଏଥିଲାଗି ଏଥିଲାଗି ଆଜ୍ଞା କହୁଥିଲି ଆଉ ଟିକେ କମ ନାଇଁ କରି କରିପାରୁନ ଦୁଇ ହଜାର ତା'ପରେ ବିଜନେସ୍ ଭଲସେ ଷ୍ଟାର୍ଟ ହେଲା ପରେ ଦେଖମା ପଇସା ପତର ବଢ଼ାଇଦେବେ

ହଁ ଆଜ୍ଞା ବୋଲେ ଠିକ୍ ଅଛି ସେ ମୁଇଁ ଯାଉଁଛେ ଦୁଇ ତିନି ଛାଡ଼ିକି ମୋର ସୁବିଧା ସୁଯୋଗ ଦେଖିକି ଆର ଯିବି ଆପଣ ମାନେ ଭେଟ୍ କରିବି ଦେଖି ଦୁଖା କିନା ଆଇବି ତା'ପରେ ମୋର ଷ୍ଟଲ୍ ଟ୍ରାନ୍ସଫର୍ କରିଦେବି

ଠିକ୍ ଅଛେ ଆଜ୍ଞା ଧନ୍ୟବାଦ ରହୁଛେ ଆଜ୍ଞା ହଁ